ସାଂପ୍ରତିକ ବର୍ଷଗୁଡ଼ିକରେ ଦେଖିବାକୁ ଗଲେ ଆମର ବହୁତ ସାରା ସୁବିଧା ସୁବିଧା ସୁଯୋଗ ମିଲିପାରୁଛି ଯେପରିକି ଆମ କେଉଁ ଗୋଟେ ରିଲେଟିଭ୍ କେଉଁ ବାହାରେ ଯାଇଛି ବୁଲିବାକୁ ଯାଇଛି ତା' ପାଖ ତା' ପର୍ସ କିଛି ଚୋରି ହୋଇଗଲା

ଆପ୍ଲାଏ କରିଥାଉଁ ଯେଉଁଥିରେ ଆମ ପଇସା ଛାତ୍ରମାନଙ୍କୁ ମିଳିଥାଏ ଯେପରି ଦେଖିବାକୁ ଗଲେ ଆମ ଅନଲାଇନ୍ ଡିଜିଟାଲ୍ ଦୁନିଆ ହିଁ ଗୋଟେ ବେଷ୍ଟ୍ ଅପସନ ଯେଉଁଥିରେ ଆମେ କିଛି ଟେନସନ୍ ନାଇଁ ତା'ର ନମ୍ବର୍ କି ତା'ର ସ୍କାନର୍ ନାନାଦି ପ୍ରକାରର ସ୍କାନର୍ ନମ୍ବର୍ ଇତ୍ୟାଦି କିଛି ଥାଇ ସେଟାକୁ ଟାଇପ୍ କଲେ ସିଧା ତା' ଆକାଉଣ୍ଟ୍ରେ କି ତା' ଖାତାରେ କି ତା' ଯେଉଁ ସମ୍ପର୍କୀୟ ଲୋକଙ୍କ ପାସ୍ବୁକ୍ ପହଞ୍ଚିଯାଏ ଯେପରିକି ଡିଜିଟାଲ୍ ଆର୍ଥନୀତିକ କ୍ଷେତ୍ର ଆମକୁ ସାହାଯ୍ୟ କରେ ବ୍ୟାଙ୍କିଙ୍ଗ୍ କାମରେ ଆମ ପାସ୍ବୁକ୍ ଖୋଲିଥାଉ ସେଥିରେ ପଇସା ଜମା କରୁ ଘରରେ ଟେନସନ୍ ନାହିଁ ସିଧା ବ୍ୟାଙ୍କ୍କୁ ଯାଉ ଘରରେ ଟେନସନ୍ ନାହିଁ ବ୍ୟାଙ୍କ୍ରେ ଯାଅ ବ୍ୟାଙ୍କ୍ରେ ପଇସା ଜମା କର ସେଇଟା କେତେବେଲେ ବି ତୁମ ଫୋନ୍ ପେରେ ୱଇଥ୍ଡ଼୍ର କରିପାର ଏଟିଏମ୍ରେ ୱଇଥ୍ଡ଼୍ର କରିପାର ଆଦି ରାସ୍ତାରେ ସେଇଟା ୱଇଥ୍ଡ଼୍ର କରି ହୁଏନି ତେଣୁ ଅନଲାଇନ୍ ଯୋଜନା ଯେଉଁ ବିକାଶ ପାଉଛି ଯେଉଁଥିରେ କିଛି ଲୋକ ସହମତ ଅଛନ୍ତି ବହୁତ ଲୋକ ସମର୍ଥନ ଅଛନ୍ତି ଏବଂ ସେଟା ଗୋଟେ ଭଲ ଉପାୟ ଭଲ ରାସ୍ତା ଯେଉଁଥିରେ ଆମେ କିଛି ସମୟରେ ସମୟର ବିଳମ୍ବ ନକରି ସେଥିରେ ଆମେ କିଛି ପେମେଣ୍ଟ୍ ଇତ୍ୟାଦି ନାଇଁ ଡାଟା ଏଣ୍ଟ୍ରି କିଛି କିଛି ପାଇ ପାରୁଛୁ